ଆମକୁ ଗ୍ୟାଜେଟ୍ରେ ସେଇ ବହୁତ ଆବଶ୍ୟକ କାହିଁକିନା ଆମକୁ ଆମେ ଗ୍ରାଇଣ୍ଡର୍ରେ ଆମକୁ ମସଲା ପେଷିବାକୁ ପଡ଼େ ଆମ ନହେଲେ ଆମକୁ ଲେଟ୍ ହେଇଯିବ ଆଉ ଘରର କାମ କରିବାକୁ ପଡ଼ୁଛି ସେଥିପାଇଁ ରାଇସ୍ କୁକର୍ରେ ଭାତ ଆମେ ବସେଇକି ଆମେ କାମ କରୁଛୁ ଜଲ୍ଦିରେ ଯେଉଁଟା ହେଇଯିବ ପିଲାମାନେ ସ୍କୁଲ୍କୁ ଯିବେ ନହେଲେ ଲେଟ୍ ହେଇଯିବେ ସେଥିପାଇଁ ଆମେ ସବୁ ଗ୍ୟାଜେଟ୍ ଗୁଡ଼ିକୁ ଯେମିତି ଆଇରନ୍ ରାଇସ୍ କୁକର୍ ଗ୍ରାଇଣ୍ଡର୍ ଏହିସବୁ ଆମକୁ ଦରକାର ପଡ଼େ ଯେମିତି କରେଣ୍ଟ୍ ଚୁଲି ଆମକୁ ବହୁତ ଆବଶ୍ୟକ ନହେଲେ ଆମର ସବୁ ଯେଉଁ କାମ ବି ହବନି ଏଗୁଡ଼ିକ ଥିଲେ ଆମକୁ ବହୁତ ହେଲ୍ପ ହେଇଯାଉଛି ନହେଲେ ଆମକୁ ପିଲା ଛୁଆମାନେ ସ୍କୁଲ୍କୁ ଯିବେ ହଜବ୍ୟାଣ୍ଡ୍ ମାନେ କାମକୁ ଯିବେ ଟିଫିନ୍ କରିବାକୁ ପଡ଼ୁଛି ଝିଅ ପୁଅ ଇସ୍କୁଲ୍କୁ ଯିବେ ସେଇଟା ବି ଟିଫିନ୍ ଦେବାକୁ ପଡ଼ୁଛି ସେଥିପାଇଁ ଗ୍ୟାଜେଟ୍ ଗୁଡ଼ିକ ଆମକୁ ବହୁତ ଦରକାର କିମ୍ବା ଆବଶ୍ୟକ